ଜୀବ ଜନ୍ତୁଙ୍କୁ ଯତ୍ନ ନେବା ପାଇଁ ପ୍ରାକୃତିକ ଉପାୟ ହେଲା ଯଦି ଆମେ ଗାଈ ଘରେ ରଖୁଛୁ ତା'ହେଲେ ତା' ପାଇଁ ଗୁହାଳ କରିବା ତାକୁ ସକାଳ ସଞ୍ଜ ଦୁଇ ବେଳରେ ଖାଇବାକୁ ଦେବା ତା'ର ଗୋବରକୁ ଗୋଟିଏ ବଡ଼ ଗାଢ଼ରେ ରଖିବା ଯାହାକି ତାହା ଖତରେ ପରିଣତ ହେବ ଚାଷ ଜମିରେ ବ୍ୟବହାର ହୋଇପାରିବ ଗୁହାଳକୁ ସଫା ରଖିବା ରାତିରେ ଆଉ ତାକୁ ଖାଇବାକୁ ଦେବା ଗାଈକି ଦାନା ଚୋକଡ଼ ଇତ୍ୟାଦି ତାକୁ ଦେବା ଗୁହାଳକୁ ସଫା ରଖିବା ଗାଈକୁ ମଶା ବା ଡାଁଉଁଶ ନଖାଇବା ପାଇଁ ଯେମିତି ଗୁହାଳରେ ଘଷି ଧୂଆଁ ଦେବା ମଶା ମରିବା ପାଇଁକି ଗାଈର କ୍ଷୀର ମଧ୍ୟ ବିକ୍ରି ହୋଇପାରିବ ଏବଂ ଦହି ଘିଅ ମଧ୍ୟ ବିକ୍ରି ହେବ ଆମେ ଲାଭବାନ ହୋଇପାରିବା ଘିଅ ପ୍ରାକୃତିକ ଉପାୟରେ ଘରେ ତିଆରି କରାଯାଏ ଘରେ ଆମର ଜେଜେମା' ପାରମ୍ପାରିକ ପରାମର୍ଶ ଦେଇଥାନ୍ତି କ୍ଷୀରକୁ ଆମେ ବସାଇକି ତା' ଦେହରୁ ସର ବାହାର କରିକି ଲବଣୀଠୁ ଅଲଗା କରିକି ତାକୁ ବସାଇକି ଘିଅ ବାହାର କରିଥାନ୍ତି